ମୁଁ ଗୋଟେ ହାତ ଘଣ୍ଟା କିଣିଥିଲି ଆଉ ତା'ର ଦାମ ହେଉଛି ହଜାରେ ତ ଗୋଟେ ବର୍ଷ ସେ ଗ୍ୟାରେଣ୍ଟି ଥିଲା ଗୋଟେ ମାସ ବି ଭଲ ସେ ଚାଲିଲାନି ତା'ହେଲେ ମୁଁ ଫେରସ୍ତ କରିବାକୁ ଚାହୁଁଛି